ଆମର ପେଟ୍ରୋଲ ରେଟ୍ ବଢ଼ିବାର ବେଶି ଅସୁବିଧା ହେଉଛି ଏନୁ ଆମେ ଚାଷୀ ଚାଷୀ ଲୋକ ବ୍ୟବସାୟୀ ଲୋକ ସବୁବେଳେ ବାଇକ୍ ଧରିକରି ଯିବା ପାଇଁ ଆମକୁ ବେଶି ଅସୁବିଧା ତେଲର ଏତେ ରେଟ୍ ହେଲେ ଆମେ କେମିତି ଚଲାଇବା ଆମ ସବୁ ପଇସା ସେୟାଡ଼େ ପେଟ୍ରୋଲ ଆଡ଼େ ଚଳିଯାଉଛି ହେଲେ ଆମେ ଏମିତି ବ୍ୟବସାୟୀ ଲୋକର ମାନେ ବେଶି ଅସୁବିଧା ଚାଷ ଲୋକମାନଙ୍କର ବେଶି ଅସୁବିଧା ଆମେ ଯେ ଏତେ ଟଙ୍କା ବଢ଼ାଇଲେ ଆମେ କେମିତି ଚଳିବୁ ପେଟ୍ରୋଲ ଡିଜେଲ ରେଟ୍ ଟିକେ କମିଲେ ଆମର ଭଲ ମାନେ ଭଲ ହେଇଥାନ୍ତା ହେଲେ ଆମେ ଚାଷୀ ଲୋକମାନେକୁ ମାନେ ଏତେ ଅସୁବିଧା ଆମେ ସବୁବେଳେ ଗାଡ଼ି ବାଇକ୍ ଧରିକରି ଇଆଡ଼େ ସେଆଡ଼େ ବୁଲିବା ପାଇଁ ଯିବା ପାଇଁ ସାମାନ ଆଣିବା ପାଇଁ ବେଶୀ ଅସୁବିଧା ହେଉଛୁ ହେଲେ ଆମେ କେମିତି ବଞ୍ଚିବା ଏତେ ରେଟ୍ ହେଲେ ଏତେ ରେଟ୍ ହେଲେ ଆମେ ବଞ୍ଚିବାର ମାନେ ସେନା ସବୁ ପଇସା ସିଆଡ଼େ ପଳାଇ ଯାଉଛି